ପିଲା ପିଲାମାନେ ତାଙ୍କ ଖାଲି ସମୟରେ ଖେଳନ୍ତି ପୁଚି ଖେଳନ୍ତି ଝିଅ ପିଲାମାନେ ପୁଚି ଖେଳନ୍ତି ପୁଅ ପିଲାମାନେ କ୍ରିକେଟ୍ ଫୁଟବଲ୍ ଭଲିବଲ୍ ବାସ୍କେଟ୍ବଲ୍ ବ୍ୟାଡ଼୍ମିଣ୍ଟନ୍ ଆଉ ଗୋଡ଼ାଗୋଡ଼ି ଚୋର ପୁଲିସ୍ ମେରି ବିଭିନ୍ନପ୍ରକାର ଖେଳ ରହିଥାଏ ସେମାନେ ଖେଳିଥାନ୍ତି ଏବଂ ତାଙ୍କର ମନୋରଞ୍ଜନ କରିଥାନ୍ତି